ପାଞ୍ଚଟି ତାରିଖର ନାମ ସତେଇଶି ଫେବୃଆରୀ ଦୁଇ ହଜାର ପାଞ୍ଚେ ଷୋହଳ ଜୁଲାଇ ଉଣେଇଶହ ସତଚାଳିଶ ଅଠର ଜାନୁଆରୀ ଦୁଇ ହଜାର ପାଞ୍ଚ ବାର ଅଗଷ୍ଟ ଦୁଇ ହଜାର ସାତ କୋଡ଼ିଏ ସେପ୍ଟେମ୍ବର ଦୁଇ ହଜାର ତିନ